କଟକ ଜିଲ୍ଲାରେ କିଛି ସ୍ଥାନୀୟ ଆଉଟଲେଟରେ ହେଲେ ଅର୍ଗସର ଓଟିଭି ଇଟିଭି ନ୍ୟୁଜ ଅନ୍ୟତମ ଏହି ନ୍ୟୁଜ ଆମେ ସବୁଦିନ ପୁରୀ ଯେମିତିକି ବନ୍ୟା ଆଉ ବାତ୍ୟା ସବୁ ବିଷୟରେ ସତର୍କ ସୂଚନା ଦେଇଥାନ୍ତି ଦୁର୍ଘଟଣା ହଉ ଏସବୁ ଓଟିଭି ଇଟିଭି ଅର୍ଗସର ନ୍ୟୁଜ ଦେଇଥାଏ ଏମିତିକା ନ୍ୟୁଜ ଯେଉଁ ଚ୍ୟାନେଲ ଅଛି କିଛି ପେଣ୍ଟିଂ ମିଡ଼ିଆ ଅଛି ଯେ ସମ୍ବାଦ ସମାଜ ଧରିତ୍ରୀ ଏ ଏସବୁ ନ୍ୟୁଜରେ ଆଗୁଆ ଖବର ଆମେ ପୁରା ପାଉଥାଉ ତାପରେ ଆମର ଓଟିଭି ହେଲା ରଥଯାତ୍ରାରେ ଓଟିଭିରେ ଦେଖାଏ ରଥଯାତ୍ରାରେ କେମିତି କ'ଣ ହେଉଛି ସେଗୁଡ଼ାକ ଆମେ ତାକୁ ପାଉଛୁ ଆଉ ନ୍ୟୁଜ ବହୁତ କିଛି ନ୍ୟୁଜ ଅଛି ଆମେ ତା ଧିଅରେ ବର୍ଷା ଆସିବ ବାତ୍ୟା ହେବ ବାତ୍ୟା ହେଲା ବେଳକୁ ସେଠି ନ୍ୟୁଜ ଦେଖାଇକି ତାଙ୍କୁ କନକ ନ୍ୟୁଜ ହେଲା ଆଉ ଓଟିଭି କନକ ନ୍ୟୁଜ ବହୁତ ନ୍ୟୁଜରେ ସବୁ ଦେଖାଇକି ସ ଆମେ ଜାଣିପାରୁଛୁ ଯେ କେମିତି ବାତ୍ୟା ହେଉଛି ବାତ୍ୟା ବର୍ଷା ପବନ ଏଇ ଆସିଲେ ଆମେ ଆଗୁରୁ ସବୁ କ'ଣ ଜାଣିପାରୁନଥିଲେ ଏବେ ଏଗୁଡ଼ାକ ସବୁ ଜାଣିପାରୁଛୁ ତେଣୁ କରି ଆମେ ବହୁତ ସତର୍କ ସୂଚନା ହେଉଛୁ ଆମେ ପାଇଯାଉଛୁ ବୋଲିକି ଆମେ ଯିଏ ସତର୍କ ହୋଇକି ରହିଯାଉଛୁ ଆଉ ମୁଁ ପାଣି ଆଣିକି ରଖୁଛୁ ଆଉ ତାର ଖାଦ୍ୟ ପାନୀୟ ଜଳ ସବୁ ଏଗୁଡ଼ାକ ସବୁ ଆଣିକି ତାକୁ ରଖୁଛୁ କେମତି ଖାଇବ ଶୁଖିଲା ଖାଦ୍ୟ ବି ଆଣି ରଖିମୁ ଛୁଆମାନେ କେମିତି କ'ଣ ଖାଇବେ କେମିତି ବର୍ଷା ବାତ୍ୟା ଆସିଲାଣି ଆଉ ପାଣି ଟିକେ ରଖି ନରଖିଲେ ଆମେ କେମିତି ଚଳିବୁ ଏଇସବୁ ରଖିକି ତାକୁ ଚଳଉଛୁ ଆଉ